ମୋ ରୋଷେଇ ଘରେ ଗୋଟେ ବଡ଼ ଡିସ୍ ଅଛି ସେଥିରେ ମୁଁ ଭାତ କରେ ଦେଢ଼ କିଲେ ଚାଉଳ ମୋ ଡିସ୍ରେ ଫୁଟେ ଆଉ ଗୋଟେ ଛୋଟ ଡିସ୍ ଅଛି ମୁଁ ସେଥିରେ ଡାଲି କରେ ମୋର ଦୁଇଟା କଡ଼େଇ ଅଛି ଗୋଟେ କଡ଼େଇରେ ସାଧା ତରକାରୀ କରେ ଗୋଟେ କଡ଼େଇରେ ଆଇଁଷ କରେ କ୍ଷୀର ବସେଇବା ପାଇଁ ଗୋଟେ ଛୋଟ ଡିସ୍ ଅଛି ସେଥିରେ କ୍ଷୀର ଫୁଟାଏ ଆଉ ଗୋଟେ ଛୋଟ ରସ କଡ଼େଇ ଅଛି ସେଥିରେ ମୁଁ ଚା' କରେ ଥାଳି ତାଟିଆ ଥାଳିଆ ଗିନା କରଚୁଲି ଲୁହା ଖଡ଼ିକା ଭଜାଭଜି କରିବାକୁ ମୋର ତିନି ଚାରି ଲୁହା ଖଡ଼ିକା ଗୋଟେ ପିତ୍ତଳ ଗୋଟେ ରସ ଗୋଟେ ଫାଇବର ଏମତି ବିଭିନ୍ନ ପ୍ରକାର ଲୁହା ଖଡ଼ିକା ଅଛି କଡ଼େଇ ଅଛି କଡ଼େଇ ଗୋଟେ କଡ଼େଇରେ ଭଜାଭଜି କରେ ଆଉ ଗୋଟେ ଗୋଟେ କଡ଼େଇରେ ଆଇଁଷ କରେ ତାୱା ଅଛି ଏଇ ଦୁଇପ୍ରକାର ତାୱା ଅଛି ନନଷ୍ଟିକ୍ ତାୱାରେ ମୁଁ ପିଠା କରେ ନରମାଲ୍ ତାୱାରେ ମୁଁ ରୁଟି କରେ ଆଉ ସସପେନ୍ ଅଛି ସେଥିରେ ଚା' କରେ ରସ ସସପେନ୍ ଅଛି ସେଥିରେ ପାଣି ଫୁଟାଏ ଆଉ ଏମତି ବିଭିନ୍ନ ପ୍ରକାର ରୋଷେଇବାସ ରୋଷେଇ ଉପକରଣ ଜିନିଷ ଷ୍ଟିଲ ଟିଫିନ୍ ଅଛି ରୁଟି କରିକି ରଖେ ଆଉ ପ୍ରେସରକୁକର୍ ଅଛି ସେଥିରେ ଡାଲି କରେ ସିଝାସିଝି କରେ ଆଉ ରାଇସକୁକର୍ ଅଛି ସେଥିରେ ରାଇସ୍ ବନାଏ